ହଁ ମୁଁ ସ୍କୁଲରେ ପଢ଼ୁଥିଲା ବେଳେ ଯୋଗ କ୍ଲାସରେ ଯୋଗ ଦେଇଛି

ଏବେ ମୁଁ ଘରକୁ ଆସି ଚାହା କରିଥିଲେ ମୋର ଦେହ ବହୁତ ଭଲ ଲାଗିଲା ଓ ମୋ ମୋର ଦେହ ସୁସ୍ଥ ରହିବାକୁ ଲାଗିଲା ନହେଲେ ମୁଁ ଆଗେ ବହୁତ ଜର ଆଣୁଥିଲା ୟୋଗା କରିବା ଦିନଠୁ ମୋତେ ଜର ଆଣୁନାହିଁ ଓ ୟୋଗା ବହୁତ ଠିକ୍ ଆମ ଶରୀର ପାଇଁ ଘରେ ଅଭ୍ୟାସ କରିବା ଠାରୁ ଆମକୁ ଆଉ ଭଲ ଲାଗେ ସ୍କୁଲରେ ଭଲ ଲାଗୁଥିଲା କାହିଁକିନା ସେଇଠି କରିବା ଲୋକ ବହୁତ ଓ ସେଠି ଶିଖାଇବା ଜଣେ ଲୋକ ଥାନ୍ତି ଘରେ ତ କେହି ନିଜେ ଏକେଲା କରିବାକୁ ପଡ଼େ ସେଥିପାଇଁ ମୋତେ ସ୍କୁଲରେେ ବହୁତ ଭଲ ଲାଗୁଥିଲା ଘର ଘରେ ବି ଭଲ ଲାଗେ ହେଲେ କ'ଣ କରିବା ଘରେ କରିବାକୁ ପଡ଼ୁଛିି ଏହାଦ୍ୱାରା ମଧ୍ୟ ଦେହ ବହୁତ ସୁସ୍ଥ ରହିଥାଏ